ହଁ ତୁ ଆମେ ରେଜୁଲସନ୍ କଲାବେଳେ ଆମେ ନିଜର ସେଫ୍ଟି ଲାଗି ଯାହା ଜଣା ଆମକେ ଦରକାର ସ ସେଇଟା ହେଲମେଟ୍ ଗୁଟି ଜ୍ୟାକେଟ୍ ଆରୁ ଗ୍ଲୋଭ୍ସ ବୋଟ ମାକ୍କ ସବୁ ଆମର୍ ଆମର୍ ସେଫ୍ଟିି ଲାଗି ଆମେ ନିଜେ ନିଜେ କମ୍ପ୍ରମାଇଜ୍ କର୍ବାର୍ କଥା ନିଜର୍ ସେଫ୍ଟି ଲାଗିର୍ ନିଜର୍ ସେଫ୍ଟି ହେଲେ ସବ୍କର୍ ସେଫ୍ଟି ଲାଗି ଅନ୍ୟ ଲୋକର ସେଫ୍ଟି ଲାଗି ଆମେ ଯଦି ଭଲ୍ ଭାବେ ନିଜର୍ ସେଫ୍ଟି ଲାଗି ନେଇ କର୍ମୁ ରିଜୁଲସନ୍ ଯଦି ବେଲେ ଅଲଗା ଲୋକର ଉପରେ ପ୍ରଭାବ ପଡ଼୍ବା ଯଦି ଆମେ ଭଲ୍ସେ ରାସ୍ତାନେ ବାଇକ୍ ନେଇ ଚଲାମୁ ବେଲେ ଅଲଗା ଲୋକ ବି ଆମର୍ ଲାଗି ଅଲଗା ଲୋକ ବି ଦୁର୍ଘଟନେ ପଡ଼୍ବା ସେଥିଲାଗି ଟିକେ ଦେଖି ଚାହିଁକରି ଗ୍ଲୋଭ୍ସ ଲଗାହ ଜ୍ୟାକେଟ୍ ପେହନ ସେ ନିଜର ସେଫ୍ଟି ଲାଗି ଭଲ୍ସେ ହେଲମେଟ୍ ଅର୍ ଫେର୍ ବୋଟ୍ ସବୁ ଏନ୍ତା ମାସ୍କ୍ ସ୍କାର୍ଫ ସ୍କାର୍ଫ ହଉ ମାସ୍କ ଜାଣ ବି ନିଜର ସେଫ୍ଟି ଲାଗି ଦେଖି ଚାହିଁକି ରାସ୍ତାରେ ଅଇଲା ଗଲା ଲୋକ ଲାଗି ବାଇକ୍ଟେ ଭଲ୍ସେ ଟିକେ ଚଲାବାର୍ କଥା ଆର୍ ଫେର୍ ଦେଖି ଚାହିଁକରି ନିଜର ନିଜର ଭାବନେ ନିଜେ ନିଜର ନିଜର ନିଜର ସେଫ୍ଟି କଲେ ଲୋକର୍ ସେଫ୍ଟି ରହବା ତ ଭଲସେ